ଭାରତୀୟ ସମାଜରେ ଧର୍ମର ଭୂମିକା ହେଲା ଦେଖନ୍ତୁ ମାନେ ଭାରତ ଗୋଟେ ଧର୍ମ ନିରପେକ୍ଷ ରାଷ୍ଟ୍ର ଠାରେ ବହୁ ଭାଷା ଭାଷୀ ଲୋକ ବହୁ ଧର୍ମର ଲୋକ ଏକତ୍ର ବାସ କରନ୍ତି ଅନ୍ୟ ସ୍ଥାନରେ ଏସବୁ ଜିନିଷ ନାହିଁ ତଥାପି ଆମର ଭାରତ ଗୋଟେ ଧର୍ମ ନିରପେକ୍ଷ ରାଷ୍ଟ୍ର ଯେହେତୁ ତ ଏଠାରେ ବିଭିନ୍ନ ଧର୍ମର ବିଭିନ୍ନ ପ୍ରକାର ଇଏ ରହୁଛି ଆମେ ହିନ୍ଦୁ ଧର୍ମର ଆମର ରହୁଛି ପୂଜା ଇଏ ଅର୍ଚ୍ଚନା ଯାହା ବି ରହୁଛି ରହୁଛି ଆଉ ଖ୍ରୀଷ୍ଟିୟନର ରହୁଛି ପଞ୍ଜାବ ମାନେ ଇଏର ରହୁଛି ଶିଖ୍ ଇସାଇ ସମସ୍ତେ ରହୁଛନ୍ତି କିନ୍ତୁ ଯଦି ଆମେ ଇଏ କରିବା ମିଳିମିଶିକି ରହିବା କଥା ଯେହେତୁ ଆଉ ଏଇଠି ବିଭିନ୍ନ ମନା କରୁନୁ ଯେ ଆମର ଅନ୍ୟ ଧର୍ମର ଇଏ ଅଛି ମୁଁ ଗୋଟେ ଧର୍ମର ଆଉ ଜଣେ ଅନ୍ୟ ଧର୍ମର ଆଉ ଜଣେ ଆଉ ଧର୍ମର ଏଇଏ ଯେଉଁ ତାଙ୍କେ ଧର୍ମ ଉପରେ କହୁଛି ମୁଁ ଗୋଟେ ହିନ୍ଦୁ ପରିବାରର ଜନ୍ମ ମୋର ମୋର ହିନ୍ଦୁ ପରିବାରର ଜନ୍ମ ମୋର ପାପ ନାହିଁ ସେ ଯଦି ଛୁଆଟେ ଆଉ ଗୋଟେ ମୁସଲିମ ଘରର ଜନ୍ମ ହେଉଛି ତା'ର ବି ମୁସଲିମ ଘରର ଜନ୍ମ ନେବାଟା ତା'ର କ'ଣ ପାପ ସେ କ'ଣ ଜାଣିଛନ୍ତି ତାଙ୍କ ବାବା ବା ମୁସଲିମ ବୋଲି ସେ ଜାଣିନାହାନ୍ତି ଆଉ ଆମର ଗୋଟେ ଇଏ ଧର୍ମ ଆମେ ମାନବ ଧର୍ମ କିନ୍ତୁ ସେହି ହିସାବରେ ଆମେ ଯଦି ଭାଇଚାରା ମିଶେଇକି ଚଳିବୁ ଆମେ ତାହିଁରେ କିଛି ଅସୁବିଧା ନାହିଁ ଏବେ ମୁଁ ଖ୍ରୀଷ୍ଟିଆନ ଘରେ ବି ଜନ୍ମ ହେଇପାରିଥାନ୍ତି ମୁସଲିମ ଘରେ ବି ଜନ୍ମ ହେଇପାରିଥାନ୍ତି ଯେହେତୁ ଜନ୍ମ ଠୁ ମୁଁ ବାବା ମାଆଙ୍କୁ ଦେଖୁଛି ହିନ୍ଦୁ ହିନ୍ଦୁ ମୁଁ ହିନ୍ଦୁ ରୀତିନୀତିରେ ମୁଁ ଚଳୁଛି କିନ୍ତୁ ଏସବୁ ଧର୍ମ ଧର୍ମକୁ ଆକ୍ଷେପ କରି ଆକ୍ଷେପ କରି କିଛି କରିବା କଥା ନୁହେଁ ଧର୍ମ ହେଉଛି ଗୋଟେ ଯାହାର ଧର୍ମ ସିଏ ପାଳନ କରନ୍ତୁ କାହାର କିଛି ଅସୁବିଧା କରିବା କଥା ନୁହେଁ ଆଉ ଭାରତ ବହୁତ ଧର୍ମ ରାଷ୍ଟ୍ର ଯେହେତୁ ଆଉ ବହୁତ ପ୍ରକାର ପୂଜା ବି ଦେଖିବାକୁ ମିଳୁଛି ତା'ପରେ ଇଦ୍ ମୁସଲିମଙ୍କର ଇଦ୍ ରାମଯାନ ଏସବୁ ଚାଲୁଛି ତାଙ୍କର ବି ତାଙ୍କୁ ବି ଆମେ ସମର୍ଥନ କରିବା କଥା ଆମକୁ ବି ସେମାନେ ସମର୍ଥନ କରିବା କଥା ଶିଖ୍ ମାନଙ୍କୁ ବି ଆମେ ସମର୍ଥନ କରିବା କଥା ମୁସଲିମ ବି ସମର୍ଥନ କରିବା କଥା ସମସ୍ତେ ସମସ୍ତଙ୍କୁ ସହଯୋଗିତା କରନ୍ତୁ ଅନୁଷ୍ଠାନ ହଉ ଯାହା ତାଙ୍କର କିଛି ହଉ ସମସ୍ତେ ମିଳିମିଶି କରି ରହିଲେ ଯାଇ କରି ଆମର ଭାରତ ଇଏ ଧର୍ମ ନିିରପକ୍ଷ ହେଇଯିବ ଆଉ ସମସ୍ତେ ସମସ୍ତଙ୍କର ଏହି ମାନସିକତା ଦରକାର ଯେ ଆମେ ମିଳିମିଶିକି ରହିବୁ ଆମ ମାନବ ଧର୍ମ କିନ୍ତୁ ଅଛି ବିଭିନ୍ନ ଧର୍ମ ଅଛି କିନ୍ତୁ ଆମେ ସେଇଟା ଲୋକମାନେ ତିଆରି କରିଛନ୍ତି କିନ୍ତୁ ଆମେ ମିଳିମିଶିକି ରଖିବା କଥା ସମସ୍ତେ ରହିବା କଥା ମିଳିମିଶିକି